ବାସନ ଥୋଇବା ପ୍ରଣାଳୀ ବାସନ ଯେପରିକି ଆମେ ଖାଇସାରିଲା ପରେ ବାସନ ବା ଥାଳି ହଉ ଗିନା ହଉ ଗ୍ଲାସ୍ ହଉ ଅନ୍ୟ ଅନ୍ୟ କେଉଁ ଜିନିଷ ବି ହଉ ବାଉଲ୍ ହଉ କ'ଣ ହଉ ପ୍ରଥମେ ଖାଇସାରିଲା ପରେ ସେଇଟାତ ତ ଆମ ଖାଇବା ଜିନିଷ ଗୁଡ଼ାକ ଅଳ୍ପ ଅଳ୍ପ ଲାଗିଥାଏ ପ୍ରଥମେ ପାଣି ପାଣିରେ ଟିକେ ଥୋଇଥାଏ ଧୋଇଲା ପରେ ଯେପରିକି ଆମ ବାସନ ମାଜ ସାବୁନ ସର୍ଫ ବା ଜେଲ୍ ଇତ୍ୟାଦି ବ୍ୟବହାର କରୁଥିବା ଯେକୌଣସି ବି ବାସନ ଥିବା ସାବୁନ ଜେଲ୍ ଏଗୁଡ଼ାକ ତାକୁ ଭଲସେ ବା ଧୋଇ ମାଜି ଦଉ ମାଜି ଧୋଇଲା ପରେ ଥୁଆଯାଏ ଭଲ ପାଣିରେ ଧୋଇଲା ପରେ ଆଉ ଥରେ ପାଣିରେ ଟିକେ ବୁଡ଼େଇକି ଆମେ କାଢ଼ି ଦେଇଥାଉ ତ ସଫା ହେଇଯାଇଥାଏ ନହେଲେ ଗରମ ପାଣି ଏବେ ଯେପରିକି ତୈଳ ଯୁକ୍ତ ବାସନ ତୈଳଯୁକ୍ତ ବାସନ ତ ତୈଳ ଗୁଡ଼ାକ ବା ମସଲା ଜିନିଷ କିଛି ରୋଷେଇ କୋଷେଇ ହେଇଥିବା ତେଲ କଡ଼େଇ ପୁରୀ କ'ଣ ତେଲ ଜିନିଷ ଛଣାଛୁଣି ଜିନିଷ ବ୍ୟବହାର କରିଥାଉ ସେଯାକ କିପରି ସଫା କରିବା ଆମେ ଫାଷ୍ଟ୍ ପ୍ରଥମତଃ ତେଲ ଛଣାଛଣି ହେଇଥିବା ସେ ଯେଉଁ ଗୁଡ଼ାକ ତେଲ ଗୁଡ଼ାକୁ ଲାଗି ଯାଇଥାଏ କଡ଼େଇରେ ପ୍ରଥମେ ତାକୁ ସେ ତେଲ ଗୁଡ଼ାକୁ ମଇଳା ଗୁଡ଼ାକୁ ସବୁ ଗୋଟେ ବା ୟୁଜ୍ ଆଣ୍ଡ୍ ଥ୍ରୋ ଜିନିଷ ଗୁଡ଼ାକରେ ପ୍ରଥମେ ସେ ତେଲ ଗୁଡ଼ାକୁ ଭଲ ଭାବରେ ସଫା କରିଦବା ସଫା କରିସାରିଲା ପରେ ଗରମ ପାଣି ରେ ଟିକେ ପକେଇ ଦେଇେ ସେଇଟା ଧୋଇ ଟିକେ ଧୋଇକି ଫୋପାଡ଼ି ଦେବା ସେ ପାଣିଟା ତା'ପରେ ବାସନ ସାବୁନ ବା ସର୍ପରେ ସେଇଟା ଭଲ ଭାବରେ ମାଜିବା ଥରେ ମାଜିବା ଥରେ ମାଜିଲା ପରେ ସେ ତେଲ ଗୁଡ଼ାକ ଟିକେ ଟିକେ ଯାଇଥାଏ ଓ ଟିକେ ଟିକେ ରହିଥାଏ ତା'ପରେ ପୁଣି ଥରେ ଆଉ ଥରେ ସେଇଟା ପୁନର୍ବାର ଆଉ ଥରେ ମାଜିବା ପୁନର୍ବାର ମାଜିଲା ପରେ ସେଇଟା ପୁରା ସେ କ୍ଲିନ୍ ହେଇଥାଏ ତ ସେହିଭଳି ତୈଳ ଜିନିଷ ଗୁଡ଼ାକ ମଜା ଯାଏ